କିଛି ଭାରତୀୟ କଳା ଶୈଳୀ ଯେପରିକି ଆମ ଅଞ୍ଚଳର କହିବି ଯେଉଁ କି ଆଞ୍ଚଳିକ କିଛି ନୃତ୍ୟ ପାରମ୍ପାରିକ ନୃତ୍ୟ ଅଛି ପୁରାତନ ନୃତ୍ୟ ଅଛି ଯେଉଁଗୁଡ଼ାକ ଆଜିକାଲି ଲୁପ୍ତ ହେବାକୁ ଯାଉଛି ଯେମିତିକି ଛଉ ନୃତ୍ୟ ଆଉ ବିଭିନ୍ନ ପ୍ରକାର ନୃତ୍ୟ ଆଉ କଳା ଶୈଳୀ ବିଭିନ୍ନ ପ୍ରକାର ଯେମିତି ତନ୍ତ ହସ୍ତ ତନ୍ତ ବୁଣିଆ ବୁଣା ବୁଣି ଇତ୍ୟାଦି କାର୍ଯ୍ୟ କଳାପ ଯେଉଁ ଗୁଡ଼ାକ ଆଜିକାଲି ଆସ୍ତେ ଆସ୍ତେ ଲୋପ ପାଇବାକୁ ବସିଲାଣି କେହି ଆଜି କାଲି ସେଗୁଡ଼ାକୁ ଆପଣଉ ନାହାନ୍ତି ତେଣୁ ସେଗୁଡ଼ିକ ନିଶ୍ଚୟ ନିଶ୍ଟିତ ଭାବରେ ପୁରାତନ ପରମ୍ପରାକୁ ସଂରକ୍ଷଣ କରିବାରେ ଆବଶ୍ୟକତା ରହିଛି କାରଣ ସେଗୁଡ଼ିକ ଆମର ଐତିହ ବହନ କରୁଛି ଏବଂ ଆମର ପୁରୁଣା ପରମ୍ପରାକୁ ସେଗୁଡ଼ିକ ବହନ କରି ଆସୁଥିବାରୁ ସେଗୁଡ଼ିକ ସଂରକ୍ଷଣ କରିବା ଦ୍ୱାରା ଆମର ନିଶ୍ଚୟ ଏବଂ ସେଗୁଡ଼ିକୁ ପ୍ରୋତ୍ସାହନ ଦେଇ ତାକୁ ଅଧିକ ଭାବରେ ଯେପରି ଲୋକମାନଙ୍କ ମଧ୍ୟରେ ଆଦୃତ ହୋଇ ପାରିବ ତେଣୁ ସେ ପ୍ରତି ଆମର ସଂରକ୍ଷଣ କରିବାର ଆବଶ୍ୟକତା ରହିଛି